ବଉଦ ଜିଲ୍ଲାର ଇତିହାସ ଅତି ପ୍ରାଚୀନ ଅତି ପୁରୁଣା ଏଠାରେ ବିଭିନ୍ନ ରାଜବଂଶ ମାନେ ଶାସନ କରୁଥିଲେ ଆଧୁନିକ ବିକାଶ ପାଇଁ ଏହା ଅନେକ ଗୁଡ଼ିଏ ଚିହ୍ନ ଦେଖାଦେଇଛି ରାଜା ନାରାୟଣ ଦେବ ହେଉଛନ୍ତି ଏହାର ଶେଷ ଶାସକ ସମ୍ବଲପୁରର ଚୌହାନ ଶାସକମାନେ ମଧ୍ୟ ନିଜର ଆଧିପତ୍ୟ ପ୍ରତିଷ୍ଠା କରି ସାରିଛନ୍ତି କିନ୍ତୁ ବଉଦ ଜିଲ୍ଲାର ବୌଦ୍ଧ ଧାର୍ମିକ ମାନଙ୍କର ଉନ୍ନତି ପାଇଁ ଅନେକ ପ୍ରକାର ପ୍ରେରଣା ଦେଇଛି ଏହାର ସଂସ୍କୃତି ଇତିହାସ ବର୍ଷ ବର୍ଷ ଧରି ବିକଶିତ ହୋଇଛି